କିଏ କହୁଥିଲେ ହଁ ଚିନୁ ହଁ ଷ୍ଟଲ୍ ହଁ ଆମର ବହୁତ ଷ୍ଟଲ୍ ଅଛି ଯେମିତି ସାଇଜ୍ରେ ବୋଲିବେ ତମର କେନ୍ ସାଇଜ୍ ଅଛି ହଁ ହଁ ଫାସିଲିଟି ବେଲେ ଇଲେକ୍ଟ୍ରିକ୍ ଫାସିଲିଟି ଅଛି ବଲ୍ ଜଲୁଛେ କ୍ୟାମେରା ବି ଲାଗିଛି ଆଉ ସେପ୍ଟି ଲାଗି ସିକ୍ୟୁରିଟି ଗାର୍ଡ଼୍ ବି ଅଛନ୍ ଦୁଇଟା ଜଗୁଛନ୍ ତା'ପରେ ଆମର ଷ୍ଟଲ୍ଟା ରୋଡ଼ ସାଇଡ଼୍ରେ ଅଛି ଯେଉଁଟା କି ବିଜନେସ୍ ଭଲ ଚାଲିବ ଆପଣ ଯଦି ବିଜନେସ୍ ଭଲ ହବା ସେନକେ ପାଖେ ଆଖେ ବି ବହୁତ ଦୋକାନ ସବୁ ଅଛି ମାର୍କେଟ୍ ଏରିଆରେ କିଛି ଅସୁବିଧା ନାହିଁ ଯେ ହଁ ହଁ ପଙ୍ଖା ବି ଲାଗିଚେ ଦୁଇଟା ପଙ୍ଖା ଲାଗିଛି ବାକି ସେଠି ଇଲେକ୍ଟ୍ରିକ୍ ବିଲ୍ଟା ଆପଣଙ୍କୁ ଦେବାକୁ ପଡ଼ିବ ସବୁବେଳେ ଆମ ମାସକୁ ମାସ୍କୁ ଦେବେ ଯଦି ଯଦି ଗୋଟେ ଷ୍ଟଲ୍ ନେଉଛନ୍ ମାସ୍କୁ ଦଶ୍ ହଜାର ଦେବେ

ଆପଣ ନୂଆ କରି ଯେହେତୁ ଆଇଛନ୍ ଆପଣଙ୍କର ଏତେ ପଇସା ପତ୍ର ଟିକେ ଅସୁବିଧା ଥିବା ତ କର୍ଦମା ହଁ ଠିକ୍ ଅଛି ଆପଣଙ୍କ ଯଦି ନ କରିବ ଆପଣଙ୍କ ଲାଗି ଟିକେ ଡିସ୍କାଉଣ୍ଟ କରା ହେବ ଆଉ ଆପଣ ଆସନ୍ତୁ ଷ୍ଟଲ୍ ଦେଖିକି ନହେଲେ ନେବେ ହଉ ଠିକ୍ ହଉ ତା'ହେଲେ ରହୁଛି